ମୁଁ ଏକ କବିତା ମୋ ବନ୍ଧୁ ପାଇଁ ମୁଁ ଲେଖିଥିଲି ଯେଉଁଟା ତା'ର ମ୍ୟାରେଜ୍ ଆନିଭର୍ସରୀ ପାଇଁ ଲେଖିଥିଲି ସେହି କବିତାଟି ତାଙ୍କୁ ବହୁତ ଭଲ ଲାଗିଥିଲା ଯାହା ୱିଥ୍ ତା'ର ସବୁ ପରିବାର ବର୍ଗ ଓ ତା'ର ବନ୍ଧୁ ବାନ୍ଧବ ସେହି ଗୀତଟିକୁ କବିତାଟାକୁ ଶୁଣିଥିଲେ ଶୁଣି ସାରିଲା ପରେ ଏହି ଗୀତଟିକୁ ବହୁତ ପସନ୍ଦ କଲେ ଆଉ ପଚାରିଲେ କିଏ ଲେଖିଛି ବୋଲି ସେ କହିଲା ମୋର ସାଙ୍ଗ ଲେଖିଛି ସେଥିପାଇଁ ମୋତେ ଭାରି ଭଲ ଲାଗିଲା